ପ୍ରାୟତଃ ଆଜିକାଲି ଦୁନିଆରେ ଗୀତ ପୁରୁଣା ଗୀତ ଏବଂ ନୂଆ ଗୀତରେ ପ୍ରାୟ ମୁଁ ଦେଖୁଛି ସବୁଆଡ଼େ ପୁରୁଣା ଗୀତ ହିଁ ସମସ୍ତେ ଶୁଣୁଛନ୍ତି କାରଣ ପୁରୁଣା ଗୀତରେ ପ୍ରାୟ କିଛି ଶିଖିବାର ଅଛି ଏବଂ ସେଇ ଗୀତକୁ ଏବେ ନୂଆ ଡବିଙ୍ଗ କରି ଏବେ ନୂଆ ବି ମଧ୍ୟ କିଛି ଲୋକ ବ୍ୟବହାର କରୁଛନ୍ତି ପୁରୁଣା ଗୀତକୁ ପ୍ରାୟ ମୁଁ ଦେଖୁଛି ଆଜିକାଲି ଦୁନିଆରେ ସମେସ୍ତେ ପୁରୁଣା ଗୀତ ହିଁ ଚୟନ କରୁଛନ୍ତି ଏହା କାରଣ ଏ ଗୀତ ଶୁଣିବାକୁ ସମସ୍ତିଙ୍କି ଭଲ ଲାଗେ କାରଣ ୟାକୁ ଥରେ ଶୁଣିଲେ ଦ୍ୱିତୀୟ ଥର ଶୁଣିବାକୁ ଇଚ୍ଛା ହୁଏ ଏ ଭିତରେ ସେମିଷ୍ଟିକ ସେମିତିକି କିଛି ଜିନିଷ ଅଛି ଯାହାକି ଥରେ ଶୁଣିବା ଫଳରେ ଦୁଇଥର ଶୁଣିବାକୁ ଇଚ୍ଛା ହୁଏ ନୂଆ ଗୀତ ଯାହାକି ଥରେ ଶୁଣିଲା ପରେ ଆଉ ଶୁଣିବାକୁ ଇଚ୍ଛା ହଉନାହିଁ ତ ଦ୍ୱିତୀୟ ବାର ଶୁଣିବାକୁ ଇଚ୍ଛା ହୁଏ ନାହିଁ କାରଣ ଏହା ମନଲୋଭା ନୁହେଁ ପୁରୁଣା ଗୀତର କ୍ରେଜ ସବୁଆଡ଼େ ଅଧିକା ସବୁଠାରୁ ଅଧିକ ହେଉଛି ପୁରୁଣା ଗୀତ ପୁରୁଣା ଗୀତକୁ ପ୍ରାୟତଃ ସମସ୍ତେ ଶୁଣନ୍ତି ପ୍ରାୟ ଗାଁ ଗହଳି ସହର ବଜାର ସମସ୍ତେ ପୁରୁଣା ଗୀତ ହିଁ ଶୁଣନ୍ତି ମୁଁ ଦେଖିଛି ଆମ ଚତୁଃପାର୍ଶ୍ୱ ରେ କିଛିଟା ଲୋକ ଅଛନ୍ତି ପୁରୁଣା ଗୀତ ହିଁ ସବୁବେଳେ ଶୁଣନ୍ତି ନୂଆ ଗୀତକୁ କେହି ପସନ୍ଦ କରନାହିଁ ନୂଆ ଗୀତରେ ପ୍ରାୟ କିଛି ଶାଳୀନତା ନଥାଏ କାରଣ ନୂଆ ଗୀତ ଗୀତିକାରମାନେ ଗୀତକୁ